ମୁଁ ଦୁଇ ଦିନ ତଳେ ବଜାର ଯାଇଥିଲି ସେଠାରୁ ମାର୍କେଟରୁ ମୁଁ ଗୋଟିଏ ଚୁଡ଼ି ସେଟ ନେଇକି ଆସିଥିଲି ସେହି ଚୁଡ଼ିଟି ବହୁତ ବଢ଼ିଆ ଲାଗୁଛି ଆଉ ସେ ଚୁଡ଼ିଟି ଦେଖିବାକୁ ଭି ବହୁତ ସୁନ୍ଦର ହାତରେ ଭି ବଢ଼ିଆ ସୁନ୍ଦର ଦେଖାଯାଉଛି ଡିଜାଇନ ଗୁଡ଼ିକ ବି ବହୁତ ସୁନ୍ଦର ହୋଇଛି ଷ୍ଟୋନ ଫୋନ ଲାଗିଛି ଆଉ ମୋତେ ବଢ଼ିଆ ଲାଗୁଛି ମୁଁ ଯଦି ବି ଆଉ ଥରେ ଯିବି ବଜାର ତାର ଅଲଗା କଲର କିଛି ସେହି ଟାଇପର ମୁଁ ନେଇକି ଆସିବି ଆଉଥରେ